ଆଜ୍ଞା ଆମ ଗାଁରେ ନଳକୂପ ଅଛି ଆଜ୍ଞା କହିଲେ ଗାଁରେ ନଳକୂପ ରହିବନି ତ ଆଉ କେଉଁଠି ରହିବ ଯେଉଁଠି ଲୋକ ବସବାସ କରିବେ ସେଇଠି ରହିବ ଗାଁରେ ତ ନଳକୂପ ରହିବ କାରଣ ଆଧୁନିକ ଯୁଗ ଏବେ ହେଲାଣି ତ ସବୁଆଡ଼େ ଟାଉନ୍ମାନଙ୍କରେ ସିଟିମାନଙ୍କରେ ସବୁଠି ସବୁ ଟ୍ୟାପ୍ ସିଷ୍ଟମ୍ ହୋଇଗଲାଣି ତ ଗାଁମାନଙ୍କରେ ସବୁଠି ନଳକୂପ ରହିଥାଏ ପ୍ରତି ଗାଁରେ ଆମ ଗାଁରେ ହେଉ ଆମ ଗାଁ ପାଖରେ ଥିବା ଗାଁ ହଉ ଚାରି ଗାଁ ମଧ୍ୟ ସମସ୍ତଙ୍କ ଘରେ ନଳକୂପ ଗୋଟେ ଲେଖାଏଁ ଥାଏ ଆମ ଗାଁରେ ମଧ୍ୟ ରହିଛି ଆମ ଯେଉଁଠି ଲୋକ ଅଧିକ ବସବାସ କରିଥାନ୍ତି ଲୋକଙ୍କର ଗାଧୋଇବା ହେଉ ଲୁଗାସଫା କରିବା ହେଉ ବାସନ ମାଜିବା ହେଉ ପାଣି ନେବା ରାନ୍ଧିବା ଏସବୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମସ୍ତଙ୍କ କିଛି ନା କିଛି କାମ ଥାଏ ତ ପାଣି ତ ଆମର ଅତ୍ୟନ୍ତ ଆବଶ୍ୟକ ତ ଗାଁରେ ମଧ୍ୟ ଆମର ନଳକୂପ ରହିଛି ଯେଉଁଠି ଲୋକ ଅଧିକ ଜନ ସଂଖ୍ୟା ରହିଛି ସେଇଠି ଆମର ନଳକୂପ ରହିଛିି ସେଠାରେ ମୁଁ ଦେଖିଛି କେଉଁ ଲୋକ ଗାଧୋଇବାକୁ ଆସନ୍ତି ଲୁଗା ସଫା କରିବାକୁ ଆସନ୍ତି ବାସନ ମାଜିବାକୁ ପାଣି ନେଇ ରୋଷେଇ କରନ୍ତି ତ ମୁଁ ମଧ୍ୟ ନିଜେ ଯାଇଛି ପାଣି ଆଣିକି ଆସେ ଘରେ ଯୋଗାଇଥାଏ ହଁ ହଁ ହଁ ଆଜ୍ଞା ସମସ୍ତେ ନଳକୂପ ହିଁ ତ ପାଣି ପାଣିର ହିଁ ଆବଶ୍ୟକ ସମସ୍ତଙ୍କୁ ସମସ୍ତେ ଜୀବଜଗତକୁ ସମସ୍ତଙ୍କୁ ପାଣିର ଆବଶ୍ୟକ ହୋଇଥାଏ ମତେ ଆବଶ୍ୟକ ଆପଣଙ୍କୁ ଆବଶ୍ୟକ ସମସ୍ତେ ଜୀବଜଗତକୁ ସମସ୍ତଙ୍କୁ ଆବଶ୍ୟକ ପାଣି ନଳକୂପ ରହିଲେ ମନେକର ରାସ୍ତାରେ ଜଣେ ଲୋକ ଯାଉଛନ୍ତି ସେଠାରେ ଯାଉଥିବେ କାହାକୁ ଚିହ୍ନିନାହାନ୍ତି ଜାଣିନାହାନ୍ତି କାହା ଘରେ ଯାଇ ପାଣି ମାଗିବେ କେଉଁଠି ବି ଦେଖିପାରୁନାହାନ୍ତି ଜଳ କେଉଁଠି କିଛି ଦେଖିପାରୁନାହାନ୍ତି ଖରାଦିନ ହୋଇଥିବ ଶୋଷ କରୁଥିବ ସେମିତି କ'ଣ କରିବେ ବୁଝିଲେ ହଁ ସେ ସେଇଠୁ ଯାଇ ଆରାମସେ ପାଣି ପିଇପାରିବ କାରଣ ମଝିରେ ଯେଉଁଠି ନଳକୂପ ଦେଖିଛି ତ ସେ ସେଇଠୁ ଆରାମସେ ଯାଇକି ପାଣି ପିଇକି ଆସିପାରିବ ତ ଇଏ ହେଉଛିି ଆମ ଗାଁରେ ନଳକୂପର ବ୍ୟବସ୍ଥା ବ୍ୟବସ୍ଥା ଆଉ ତା'ର ଉପକାରିତା ମଧ୍ୟ ଏଇଟା ଅପକାରିତା ବି ଅଛି କହିଲେ ବହୁତ ସମୟ ହୋଇଯିବ